ଆମର କଳାହାଣ୍ଡିରେ ଚାଷ ଧାନ ଚାଷ ମୁଗ ଚାଷ ବିରି କୁଲୁଥ କାନ୍ଦୁଲ ଅନେକ ଚାଷ ହେସି ଗୁର୍ଜୀ ହେସି ମାଣ୍ଡିଆ ହେସି କୁଦୋ କୁଦୋ ଚାଷ୍ ହେସି ଗଲା ଅନେକ ଚାଷ ପ୍ରକାର ଏହି ପ୍ରକାର ଚାଷ ହେସି ତା'ପରେ ବୁଟ ହେସି ଆରୁ ସୋୟାବିନ୍ ଚାଷ ବି ମଧ୍ୟ ଆମର ଠାନେ ଅଛି ମକା ହେସି ମକା ହେସି ପାତଲ୍କଟା ହେସି ଆଳୁ ହେସି ଅଦା ହେସି ହଲ୍ଦୀ ମଧ୍ୟ ଆମର ଚାଷ ହେସି ହେସି ବିରି ହେସି ମୁଗ ବେଶୀ ହେସି ଆମର ଅଞ୍ଚଳରେ କପା ହେସି କପା ଚାଷ ମଧ୍ୟ ଆମେ କରୁଁ କପା ହେସି ତା'ପରେ କୁସେର୍ ହେସି କୁସେର୍ରୁ ଗୁଡ଼ ତିଆରି ହୁଏ କୁସେର୍ ମଧ୍ୟ ଆମେ ବହୁତ୍ କର୍ସୁଁ କୁସେର୍ ତା'ପରେ ଗଲା ଯେଁ କପା ବି ବହୁତ୍ କର୍ସୁଁ କୁସେର୍ କର୍ସୁଁ ଧାନ ବହୁତ୍ ହେସି ତା'ପରେ ଆମର ରୋଷେଇରେ ବ୍ୟବସାୟୀରେ ରୋଷେଇ ଯେନ୍ ଚାଷ୍ ହେସି ଆମର୍ ଚାଉଲ୍ କର୍ସୁଁ ରୋଷେଇରେ ଡାଲି ଡାଲି ମଧ୍ୟ ଯେତେ ପ୍ରକାର ଡାଲି ଅଛି ସବୁ ରାନ୍ଧୁସୁ ଆମେ ପନିପରିବା ଆଲୁ ବାଇଗଣ ପାତଲକଟା ଗଲା ଯେ ଆଲୁ ବାଇଗଣ ପାତଲକଟା ମରିଚ୍ ମରିଚ୍ ମଧ୍ୟ ଆମକୁ ଉପକାର ବହୁତ ଦେସି ମରିଚ୍ ଚାଷ୍ ବି କରୁସୁଁ ବେଶୀ ତା'ପରେ ଗଲା ଯେ ମରିଚ୍ ଚାଷ୍ ପରେ ଆମର ଫୁଲ୍କେବି ମଧ୍ୟ ହଇଛି ବାଇଗଣ କୋବି ପାତାଲ୍କଟା ଆଉ ତିନ୍ ପ୍ରକାର କୋବି ଅଛି ଗଏଁଠ୍ କୋବି ବନ୍ଧା କୋବି ଫୁଲ୍ କୋବି ଇସ୍ ତିନ୍ ପ୍ରକାର କୋବି କର୍ସୁଁ ବାଇଗଣ ବି କର୍ସୁଁ ଆଲୁ ବି କର୍ସୁଁ ଭେଣ୍ଡି କର୍ସୁଁ ମରିଚ୍ କର୍ସୁଁ ଏସବୁ ଆମର ଅଞ୍ଚଳରେ ଚାଷ ବାସ କରୁସୁଁ